ଖାଦ୍ୟକୁ ଭଲ ଭାବରେ ଘୋଡ଼େଇକି ହୋଟେଲରୁ ଆଣିବା ପାଇଁ କୁହାଯାଏ ଯେଉଁ ବ୍ୟକ୍ତିମାନେ ଏହାକୁ ପଠାଇଥାନ୍ତି ବା ଡେଲିଭରି ବୟ କହନ୍ତି ସେମାନେ ବହୁତ ଭଲ ଭାବରେ ଏହାର ଉଷ୍ମତା ରହିବା ପାଇଁ ଗୋଟିଏ ଜରି ତା ଉପରେ ବ୍ୟବହାର କରନ୍ତି ଏବଂ ଭଲ ଭାବରେ ଏହାକୁ ଘୋଡ଼େଇକି ସେ ଲୋକମାନଙ୍କ ପାଖକୁ ପହଞ୍ଚାଇଥାନ୍ତି